ସର୍ଫିଙ୍ଗ ପାଇଁ ଅଧିକା ବଳ ଖର୍ଚ୍ଚ ହୋଇଥାଏ ଏଥିପାଇଁ ଦେହ ସୁସ୍ଥ ରହିବା ନିହାତି ଦରକାର ସେଥିପାଇଁ ମୋର ପରାମର୍ଶ ରହିବ ସର୍ଫିଙ୍ଗ କରୁଥିବା ପ୍ରତିଟି ଲୋକ ଯୋଗ କରିବା ନିହାତି ଆବଶ୍ୟକ